ବୌଦ ଜିଲ୍ଲାରେ ବିଭିନ୍ନ କିମ୍ବଦନ୍ତୀ ସଂସ୍କୃତି ମହତ୍ତ୍ଵ ଇତିହାସ ଭରପୁର ହୋଇକି ରହିଛି ବୌଦ ଜିଲ୍ଲାରେ ରାଜା ନାରାୟଣ ଦେବ ହେଉଛନ୍ତି ଶେଷ ଶାସକ ଛବିଶତମ ବଡ଼ ରାଜ୍ୟ ଭାବେ ବୌଦ ଜିଲ୍ଲାକୁ କରାଯାଇଛି ଏଠି ରାଜାଙ୍କର ଉଆସ ଏବେ ମଧ୍ୟ ଅଛି ରାଜା ଜୋଗେନ୍ଦ୍ର ଦେବ ମହଲ କୁହାଯାଏ ସେଠାକୁ ବିଭିନ୍ନ ସ୍ଥାନରୁ ଲୋକମାନେ ଦେଖିବାକୁ ଆସନ୍ତି ଆମର ଏଠି ଚାରିଶମ୍ବୁ ମନ୍ଦିର ଅଛି ଐତିହାସିକ ଓ ଦେବାଦେବୀ ଚିତ୍ର ଅଛି ବୌଦରେ ହରିହର ମନ୍ଦିର ବହୁତ ଆକର୍ଷଣୀୟ ଥିବାବେଳେ ଶିବଙ୍କ ମନ୍ଦିର ଚୂଳରେ ଶିବଲିଙ୍ଗ ଏବଂ ବିଷ୍ଣୁଙ୍କ ମନ୍ଦିର ଚୂଳରେ ସ୍ଵୟଂ ନାରାୟଣ ଚକ୍ର ରହିଛି ଏହି କିମ୍ବଦନ୍ତୀ ମନ୍ଦିରରେ ମାନସିକଧାରୀ ମନ୍ଦିରକୁ ପୂଜା କରାଯାଏ ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ଗୋଟିଏ ସ୍ଥାନରେ ଶିବ ଆଉ ବିଷ୍ଣୁ ପୂଜା ପାଇବା ଏକ ବିରଳ ସ୍ଥାନ ବୌଦ ଜିଲ୍ଲାରେ ରହିଅଛି